ହଁ କହ

ହଁ ଯିବା ତୁ ତ ଭଲ ଭଲ କଥାଟେ କହିଛୁ ହଁ ଠିକ୍ କଥା ସେଇଠି କ'ଣ କରଛୁ ତୁ ଯାହା ହଁ କହ ବହୁତ କିଛି ମାନେ କି ସେଇଠି ଆମର ଶିମିଳିପାଳରେ ପଶୁ ପକ୍ଷୀର ଅଭୟାରଣ୍ୟ ଅଛି ତୁ ଜାଣିନୁ କି ଏ କଥା ହଁ ଦେଖି ଦେଖିନୁ ଯଦି ଚାଲ ଦିନେ ତୁ ଫାଙ୍କା ହ କାମ ସାର ସବୁ ଫାଙ୍କା ହେଇକି ଆଉ ଯିବା ବୁଲି ଆସିବା ହେଲା ହଁ

ସେଇଠି ପରା ଆମର ପଶୁପକ୍ଷୀ ଅଭୟାରଣ୍ୟ ଅଛି ସବୁ ପଶୁକୁ ଦେଖିପାରିବୁ ପଶୁପକ୍ଷୀ ସେଇଗା ସବୁ ଅଛି ପରା ସେଇଗା ସବୁ ଅଛି ଆଉ ସେଇଗା ଦେଖିବୁ ଜାଣିବୁ ସେଇ ବିଷୟରେ

ହେଉ ତା'ହେଲେ ଯିବା ହେଲା କେବେ ଯିବା ଆଉ ଟିକିଏ ଫାଙ୍କା ହେଇକି ମୋତେ ଫୋନ୍ କରି ମୁଁ ତ ଯାଇଥିଲି ହେଲେ ହଁ ହଁ ଯିବୁ ତୁ ଦେଖିନୁ କି ଥରେ ବି ସେଇଠି ଯାଇନୁ ମୁଁ ଯାଇଥିଲି ସେଇଠି ନାଁ ବହୁତ ସୁନ୍ଦର ସେଇଠି ଥରେ ଦେଖିବାକୁ ଗଲେ ନାଁ ଆଉ ଆସିତେ ଇଚ୍ଛା ହେବନି ବହୁତ ବଢ଼ିଆ ସବୁବେଳେ ମନେପଡ଼େ ସେ କଥା ହଁ ହଁ ଦୋକାନ ବଜାର ବି ସେମତି ଅଛି ତ ଆମର ମେନ୍ ଦୋକାନ ବଜାର କ'ଣ ଆମେ ସେଇ ଜାଗାଟା ଦେଖିବା ସେଇଠି କ'ଣ ସବୁ ସେଇଗା ଶିଖିବା ନାଁ ସେଇଗା ସବୁ ବହୁତ ସୁନ୍ଦର ହଁ ଆଉ ଦୁଇ ଚାରି ଜଣଙ୍କୁ ସାଙ୍ଗ କରିକି ଗଲେ ଭଲ ହେଇଥାନ୍ତା ନାଁ ଆଉ ସେମତି ମୁଁ ତ ସେଇଟା ହିଁ ଜାଣିଛି ମୁଁ ବି ସେଇଟା ହିଁ ଦେଖିଆସିଛି ତ ମୁଁ ଆଉ ଥରେ ସେଇଥିପାଇଁ ମୁଁ ଭାବୁଛି ଦୁଇ ଚାରି ଜଣ ମିଶିକି ଆମେ ସାଙ୍ଗ ହେଇକି ଯିବା ବୁଲି ଆସିବା କେତେ ଭଲ ଲାଗିବ ନାଁ ହଁ ହେଉ ତୁ ବି ଆଉ ଦୁଇ ତିନି ଜଣଙ୍କୁ କହ ଆମେ ଗୋଟେ ସାଙ୍ଗ ହେଇକି ସମସ୍ତେ ମିଶିକି ଯିବା ସବୁ ଦେଖିକି ବୁଲିକି ଆସିବା ନା

ହଁ ସେଇଠି ସେମିତି ବହୁତ ସେ ଆଖପାଖରେ ଆହୁରି କେତେ ଜାଗା ଅଛି ନା ଆମେ ଯାଇକି ବୁଲି ଆସିବା ସେ ସବୁକୁ ହଁ ତୁ ବି କହ ତୋର ବି ଫାଙ୍କା ହେଲେ ସମସ୍ତଙ୍କୁ କହ ଆମେ ସାଙ୍ଗ ହେଇକି ମିଶିକି ଯିବା ଦେଖିକି ଆସିବା ନା ହେଉ ଆହୁରି ସିଏ ପାଖାପାଖି ଏରିଆରେ ଆହୁରି ବହୁତ କିଛି ଜିନଷ ଦେଖିବା ପାଇଁ ଅଛି ଆମର ସବୁ କେତେ ସୁନ୍ଦର ସୁନ୍ଦର ମୟୁରଭଞ୍ଜରେ ଆମର ଜାଗା ବହୁତ ସୁନ୍ଦର ନାଁ ସବୁ ଦେଖିବା ପାଇଁ ବହୁତ ଭଲ ହଁ ତୁ ତ ଯାଇନୁ ଥରେ ବି ଏବେ ତୁ ଆମ ସହିତ ଚାଲ ଆଉ ଆମେ ଗଲେ ସିନା ଦେଖିକି ବୁଝିକି ଆସିବା ଦେଲେ ସିନା ଜାଣିବୁ ସବୁ କଥା ହଁ ତୁ ଗଲେ ସିନା ସବୁ ଦେଖିକି ଆସିବୁ ସବୁ ବୁଝିବୁ ଯେ ସେ ବିଷୟରେ କେମତି କିସ ତା' ପରେ ତୁ ବି ବୁଝିଲେ ତୁ ନିଜେ ବି ଯାଇପାରିବୁ ଏବେ ଆମେ ସାଙ୍ଗ ହେଇକି ଥରେ ଚାଲିକି ବୁଲିକି ଦେଖିକି ପଳେଇ ଆସିବା ନା

ଆଚ୍ଛା ଆଚ୍ଛା ହଁ ଠିକ ଅଛି ହେଉ ଯିବା ମୁଁ କହିଲି ପରା ତୁମେ ସା ଫାଙ୍କା ହୁଅ ଆହୁରି ଦୁଇ ତିନି ଜଣଙ୍କୁ ବି କୁହ ଆମେ ସାଙ୍ଗ ହେଇକି ସମସ୍ତେ ଫ୍ୟାମିଲି ପ୍ରୋଗ୍ରାମରେ ଯାଇକି ବୁଲି ଆସିବା ସବୁ ଦେଖିଆସିବା ସେ ବହି ବି କେତେ ସୁନ୍ଦର ଭାବରେ ଲେଖା ହେଇଛି ନାଁ ସେ ସବୁ କଥା ଏକା

ହଁ ଯାଇକି ଦେଖିକି ଆସିବା ବୁଲିକି ଆସିବା ନା ହେଉ ହେଉ କେବେ ଯିବ ତା'ହେଲେ ଗୋଟେ ଦିନ ଆଗରୁ ମୋତେ ଫୋନ୍ କରିବୁ ଆଁ ହେଉ ସମସ୍ତଙ୍କୁ ସବୁ ଜଣେଇକି ଆମେ ଯିବା ଯାଇକି ବୁଲି ଆସିବା ଦେଖିବା

ହଁ ରହିଲି ହେଲା